ହ୍ୟାଲୋ କାର୍ ଏଜେନ୍ସିରୁ କହୁଛନ୍ତି ତ ମୁଁ ବିଷ୍ଣୁପ୍ରିୟା ସାହୁ କହୁଛି ଫୁଲବାଣୀରୁ ମୁଁ ଗାଡ଼ିଟା ଯେଉଁ ବୁକ୍ କରିଥିଲି ପୁରୀ ଯିବାପାଇଁ ତାହା ମୁଁ ବାତିଲ୍ କରୁଛି ଆମେ ସମସ୍ତେ ଭାବିଥିଲୁ କିନ୍ତୁ ହଠାତ୍ ଆମ ବାପାର ମେଡିକାଲ ଅସୁବିଧା ହେଲା ଆମେ ସବୁ ସେଠାକୁ ପଳାଇଆସିଛୁ ଆଉ ମୁଁ ଆଗରୁ ବୁକିଂ ପାଇଁ ପଇସା ଦେଇଥିଲି ସେ ପଇସାକୁ ମୋତେ ଫେରାଇ ଦିଅ ହେଉ ଫେରାଇ ଦେବ ତ ହେଉ ମୁଁ ଯେଉଁ ନମ୍ବରରେ ପଇସା ପଠାଇଥିଲି ସେ ନମ୍ବରରେ ପଇସା ପଠାଇଦିଅ ହେଉ ରଖୁଛି